ଓଡ଼ିଆ ଭାଷାର ବ୍ୟବହାର ସମୟ ସହିତ ଅନେକ ବଦଳି ଯାଇଛି କାରଣ ଆଜିକାଲିର ପିଲାମାନେ ବା ବାହାରୁ ଆସୁଥିବା କଥା ଭାଷା ଦ୍ଵରା ମିଶି ସେମାନେ ଅଧିକ ହିନ୍ଦୀ ଚଳଚିତ୍ର ବା ହିନ୍ଦୀ ଗୀତର ସଂସ୍ପର୍ଶରେ ଆସି ଅଧିକ ଖଣ୍ଡି ଓଡ଼ିଆ ବା ହିନ୍ଦୀ କହିବାକୁ ପସନ୍ଦ କରୁଛନ୍ତି ଓ ଲୋକମାନେ ନିଜର ପିଲାମାନଙ୍କୁ ଉଚ୍ଚ ଶିକ୍ଷିତ କରିବା ଆଶାରେ ସେମାନଙ୍କୁ ଇଂରାଜୀ ବିଜି ସ୍କୁଲ୍ ବା ଇଂଲିଶ୍ ମିଡ଼ିଅମ୍ ସ୍କୁଲ୍ରେ ପାଠ ପଢ଼ାଇବା ଦ୍ଵାରା ସେମାନେ ବି ଷ୍ଟାଇଲ୍ ମାରିକି ଇଂଲିଶ୍ କହିବାକୁ ଲାଗୁଛନ୍ତି ସେମାନଙ୍କୁ ଲାଗୁଛି କି ଓଡ଼ିଆ କହିଲେ ସେମାନେ ପଛୁଆ ହେଇ ରହିଯିବେ ଓ ଅଶିକ୍ଷିତ ବୋଲି ଗଣାଯିବେ କିନ୍ତୁ ବାସ୍ତବରେ ସେମିତି କିଛି ନଥାଏ ଓଡ଼ିଆ ଏକ ସୁନ୍ଦର ଓ ବେସ୍ ମଧୁର ଭାଷା ଓଡ଼ିଆ ପଢ଼ିବି ଅନେକ ଜ୍ଞାନୀ ଗୁଣୀ ଲୋକ ନିଜ ଜୀବନରେ ଆଗକୁ ବଢ଼ିଛନ୍ତି ଓ ନା ମଧ୍ୟ କରିଛନ୍ତି କିନ୍ତୁ ଏହିସବୁ ପାଶ୍ଚାତ୍ୟ ଭାଷା ଓ ତା'ର ବା ସଂସ୍ପର୍ଶରେ ଆସି ଆମ ଓଡ଼ିଆ ଭାଷା ଓ ତା'ର ସଂସ୍କୃତିରେ ଅନେକ ପରିବର୍ତ୍ତନ ଘଟିବାରେ ଲାଗିଛି ଓ ଏସବୁ ଆଜିକା ସମୟରେ ଲୋପ ପାଇବାରେ ଲାଗିଛି କାରଣ ଲୋକମାନେ ବା ପିଲାମାନେ ହିନ୍ଦୀ ବା ଇଂରାଜୀ ଭାଷାର ଗୀତକୁ ପସନ୍ଦ କରୁଛନ୍ତି ସେଥିରେ କଥା ହେବାକୁ ବି ପସନ୍ଦ କରୁଛନ୍ତି ସେମାନଙ୍କୁ ଲାଗୁଛି କି ଆମେ ହିନ୍ଦୀ ବା ଇଂରାଜୀରେ କଥା ହେଲେ ଆମକୁ ଅନ୍ୟ ଲୋକମାନେ ଶିକ୍ଷିତ ଓ ବେସ୍ ଉଚ୍ଚକୋଟୀର ବୋଲି ଭାବିବେ ଓ ଆମର ସମାଜରେ ଏକ ଅଲଗା ପରିଚୟ ସୃଷ୍ଟି ହେବ କିନ୍ତୁ ବାସ୍ତବରେ ସେମିତି କିଛି ନଥାଏ